ହେଲୋ ହଁ କୁଆଡେ ଆସିଥିଲ ହଁ ହଁ ମ ହଁ କ'ଣ ସବୁ କିଣିଲ ସାମାନ ହଁ ମୁଁ ଭଲ ଏଇ ବା ଆଚାର ପାମ୍ପଡ଼ ବଢୁଚି ଏଇ ସବୁ ସାମାନ ସବୁ ମିଶିକି କିଣା କିିଣି କଲି ଆଉ ଘର ସାମାନ ସବୁ ଆଉ ହଁ ଆଉ କ'ଣ ଦେଖିବା ମାର୍କେଟ୍ ବୁଲିଲା ଆସିକି ପିଲାମାନେ ବି କ'ଣ ଡ୍ରେସ୍ ପତ୍ର କିଣାକିଣି କରିବା ବୁଲା ବୁଲି ଟିକିଏ କରିବା ମେଳାରେ ହଁ ହଁ ହଁ ଆମର ହେଲେ ସେ ବଡ଼ି ପାମ୍ପଡ଼ ହଁ ଶସ୍ତାରେ ଏସବୁ କିଣା କିଣି କଲେ ନେଲେ ବେପାର କରିବା କଥା ତ ବେପାରିଆ ଲୋକମାନେ ବେପାର କରିବା କଥା ଆଉ କ'ଣ ହଁ ହଁ କେତେ ଦିନ ପରେ ଭେଟ ହେଲେ କେତେ ଦିନ ପରେ ଭେଟ ଦେଖିକିରି ଖୁସି ଲାଗିଲା ଆଉ ହଁ ହଁ ବେପାର ଚାଲିଛି ନା ସେଇଠି ହଁ ହଁଁ ବେପାର ଚାଲିଛି ଭଲ ହଁ ହଁ ହଁ ଆମର ମୁଁ କିଣିଲିଣିି କେତେ ଆଉ କେତେ ଜିନିଷ କିଣାକିଣି କରିକି ଧରିକି ଯିବି ଆଉ ଯାହା ନାହିଁ ସାମାନ